ଆଲୁ ଚାଷ୍ କେନ୍ତି ହେଲା କହୁଚେଁ ଆଲୁ ଚାଷ୍ ଯେନ୍ଟା ଏବେ ଇଟା ଗାଡ଼ି ମଟର୍ ଆଏଲାନୁ ଆଲୁ ଚାଷ୍ ଯେନ୍ଟାକି ବହୁତ୍ ଭାର୍ ବୁହା ବି ପଡ଼ୁଥିଲା ଭାର୍ ବୁହିବାର୍ ଲାଗି ଯେନ୍ଟାକି ସାଇକିଲେ ନଉୁଥିଲେ ସେ ହତାରେ ଭାର୍ ବହୁତ୍ ହେନ୍ତା ଚାଷ୍ ମାନେ ଆଗ ଟ୍ରାକ୍ଟର୍ ନେ ଥାଇ ଟ୍ରାକ୍ଟର୍ ଟ୍ରାକ୍ଟର୍ରେ ହତା ଏବେ ତ କଲୁନ ଟ୍ରାକ୍ଟର୍ରେ ଆଉ ଟ୍ରାକ୍ଟର୍ ଇଞ୍ଜିନ୍ଟାକେ ସେ ହଲ୍ ହଲ୍ରେ ସେ ଜୁତନ୍ ସବୁ କରନ୍ ମରନ୍ କମ୍ପର୍ ବଲ୍ସନ୍ କମ୍ପରଟେ ସେ କମ୍ପର୍ ହତା କରନ୍ ଏନ୍ତା ବହୁତ୍ କରିଛୁଁ ଆଗ୍ଲୁ ଏବେ ତ ବହୁତ୍ ସହଜ୍ ହେଇଗଲାନ ଗାଡ଼ି ମଟର୍ ମିଲିଗଲାନ ଆଗ ଆଗ୍କୁ ବହୁତ୍ ହେନ୍ତା କରିଥିଲୁ ଯେନ୍ଟାକି ବହୁତ୍ ଦୂର୍ ଚାଲ୍ବାକେ ଗଲେ ପଡ଼ୁଥିଲା ବହୁତ୍ ଦୂର୍ ଚାଲୁ କେତେ କେତେ ବହୁତ୍ ବଲେ ଏକ୍ କିଲୋମିଟର୍ ଦୁଇ କିଲୋମିଟର୍ ଚାଲି ଚାଲି ସେ ଭାର୍ରେ ନଉଁ ବହୁତ୍ ତ ଆଗ କରିଚୁ କଷ୍ଟ ଏବେ ମିଳିଗଲାନ ଯେ ଗାଡ଼ି ନେଇ ଯାଉଚୁଁ ତା ନେଉଚୁ ଆଗ୍ରୁ ଚାଷ୍ ଯେନ୍ଟାକି ଏବେ ତ ସାର୍ ସରି ମିଳି ମିଲି ମୁଲା ଗଲାନ ଯେନ୍ଟାକି ଧାନ୍ ହେବାର୍କି ଆଗ୍ରୁ ଖତ୍ ଦଉଥିଲେ ଖତ୍ ଦଉଥିଲେ ଖତ୍ ଟ୍ରିପ୍ଟେ ବହୁତ୍ ଟେ ଦଉଥିଲେ ଖତ୍ମାନେ ହେତା ବହୁତ ବହୁତ୍ ପ୍ରକାର୍ର ମିଲିଗଲାନ ହେତା ସାର୍ମାନେ ଖତ୍ ଦଉଥିଲେ ଖତ ଯେନ୍ଟାକି ବସ୍ତାରେ ନେବାର୍କେ ପଡ଼ୁଥିଲା ଖତ୍ ମାନେ ଯେନ୍ତା ଆଗ ତ ଗାଡ଼ି ଆଗକୁ ଖତ୍ ନେବାର୍କେ ବସ୍ତାରେ ବେଲେ ନେବାର୍କେ ପଡ଼ୁଥିଲା ବସ୍ତାରେ ନେଇକରି ସେତିନ ବସ୍ତାରେ ନେଇକରି ଗୁଟେ ଠାନେ ରଖ୍ବାକେ ପଡ଼ୁଥିଲା ବହୁତ୍ ଜିନିଷ୍ ନ ଯେ କେନେ ହଲ୍ଗାଡ଼ି ବଲ୍ସନ୍ ହଲ୍ଗାଡ଼ି ଏନ୍ତା ହଲ୍ଗାଡ଼ି ଲଦୁ ଧାନ୍ ଆନୁ ଖତ୍ ହଲ୍ଗାଡ଼ି ନଉଁ ଯେନ୍ତା ହଲ୍ଗାଡ଼ି ନେନି ହେବା ବାହାରେ ବୁହି କରି ନଉ ବହୁତ୍ ଏନ୍ତା କରିଚୁଁ ଆନିକରି ଆନିକରି ବହୁତ ତା'ପରେ ଯାକେ ଏନ୍ତା ଧାନ୍ ହେସି କେନ୍ଥର ହେସି କେନ୍ଥର ନିୁ ହୁଏ ଇଟା ତ ସାର୍ମାନେ ହେଇଗଲା ଯେ ହେଲ୍ ଇଟା ବୋଧ ହଉଛେ ଆଗ ହଉଥିଲା ବି ନ ହଉଥିଲା ଅଧାରୁ ଧାନ୍ ହଉଥିଲା ଅଧା ହୁଏ ଅଧା ନି ହୁଏ ହେନ୍ତା ଏବେ ସାର୍ ସାର୍ ମାନେ ଯେତେବେଲେ ଧାନ୍ ମାନେ ହଉଛେ ଆଗ ହେନ୍ତାନି ହଉଥେଇ ଯେନ୍ଟାକି ପୁରୁଣା କଥା ଧାନ୍ କେନ୍ତା ଯେନ୍ ହେ ବହୁତ୍ ଯେନ୍ଟାକି ଇହାଦେ ଲାଗାନ ହନ୍ତା କଜନ୍ ଆଗ୍ରୁ ଆନୁ ବଲଦ୍ଟେ ଆନୁ ହେନ୍ତା କମ୍ ଜୋତ୍ବା ଜୋତବାର୍ ଲାଗି ଆନୁ ସେ କମ୍ପ କମ୍ପ ଏନ୍ତା ଗୋଡ଼େ ମାଡୁ ସେ କାଦକେ କାଦ ହେଇ ହୁଆସାଇଲେ ତାପରେ ସେ ଧାନ୍ ଆନୁ ଧାନ୍ ଆନୁ ସେ ଧାନ୍କେ ଯେନ୍ତା ହେଥିଥିବା ସେ ଗଜାେ ଧାନ ହେଥିଥିବା ଗଜାକେ ଆନୁ ଏବଂ ବୁତରେଇ ଦଉ ବୁତରେଇ ଦେଇଦୁଆ କରି ଆନୁ ତା'ପରେ ପଲ୍ହା ଯୋଗେଇ ଦଉ ପଲ୍ହା ଯୋଗେଇ ସାର୍ଲେ ଯେନ୍ ଦିନ ପଲ୍ହା ଆଏବା ସେ ପହ୍ଲା ଘିଚୁ ଯେନ୍ତା ରୁଆ ରୁଇ କରୁ ଆରୁ ଏ ତ ଧାନ ମେସିନ୍ ଯେନ୍ତା ମେସିନ୍ ମିଲ୍ଲାନ ଯେନ୍ତା କି ଧାନ୍ ମାନେ କାଟୁଛେ ଧାନ୍ ମଡ଼ଉଛେ ଆରୁ ସେ ଧାନ୍ ଯେନ୍ ମଡ଼ନ୍ ସେ ତା ଲୋଡ଼୍ରେ ଦେଇଦିଅନ୍ ଧାନ୍ ଦେଇଚନ୍ ହଲ୍ ଦୁଇ ପଟ୍ ଆନନ୍ ଭାଁର୍ ଭାଁର୍ କରି ଭାଁର୍ ଭାଁର୍ କରି ଏନ୍ତା ବହୁତ୍ ବୁଲିଛନ୍ ଏନ୍ତା ବୁଲ୍ସୁଁ ବହୁତ୍ ଟେ ତା'ପରେ ଇଟା ତ ମିସିନ୍ ପଳେଇଆଏଲାନ ଧାନ୍ ମିଶା ମିସିନ୍ ଆଉ ସେ ଗୁଲ ବାଲ୍ଟଟା କାଣା ଗୁଟେ ଥିଲାନ ହେକି ମଡ଼ନ୍ ଭାଁର୍ ଭାଁର୍ କରି ଭାଁର୍ ଭାଁର୍ କରି ବୁଲନ୍ ଏକି ମୁଇଁ କାମ୍ କରିଚେଁ ବହୁତ୍ ଟେ ହେନ୍ତା ଆଗ କାମ୍ ମାନେ କରିଚେ